ରାତି ଆମର ବହୁତ ପାନ୍ ବର୍ଷୁଛେ ଘିଡ଼ ଘିଡ଼ ଚଡ଼ ଚଡ଼ ବି ହଉଛେ ଲାଇନ୍ ତାର୍ ବି ଛିଡ଼ି ଯାଇଛି ଆଉ ଘରେ ତ ଆମର୍ ଗ୍ୟା୍ସ ବି ନାଇଁ ନ ବୋଲେ ଆମେ କେନ୍ତା କର୍ମୁଁ ସେଥିର୍ ଲାଗି ଖାନା ପିନାର ରନ୍ଧା ବଢ଼ା ବି କିଛୁ ନାଇଁ ହୋଇ ପାନ୍ ବହୁତ୍ ଜୋର୍ସେ ବର୍ଷୁଛି ଆର୍ ଖାନା ପିନା ବି କେନ୍ତା କର୍ମୁଁ ଗ୍ୟାସ୍ ବି ସରି ଯାଇଛେ ତ ରାତି ର ଆମକୁ ସ୍ନୋ ବଏତକ ଏବେ ତ ସାତ ବାଜିଛେ ରାତିର ନଅ ସାଢ଼େ ନଅ ବଏତକ ଖାନା ଟିକେ ଦରକାର୍ ଆଉ ତମେ ସେଟା ଜାନ୍ବ କେମିତି ପହଞ୍ଚାବ କା କର୍ବ ଯେ ଲେକିନ୍ ଜଲ୍ଦି ପହଞ୍ଚାବ ଆମକୁ ଖାନା ପିନା ଦରକାର୍ ସାଢ଼େ ନଅ ବଜେ ତକ୍ ଆରୁ କେନ୍ଥି ରାନ୍ଧି ବଢ଼ି କିନା ଜଲ୍ଦି ଟିକେ କର୍ବି ଆମର୍ ଗ୍ୟାସ୍ ବି ସରିଯାଇଛି ଆରୁ ଇଆଡ଼େ ଯେ ପାନ୍ ବହୁତ ପୁରା ଘିଡ଼୍ ଘିଡ଼୍ ଚଡ଼୍ ଚଡ଼୍ ବର୍ଷିଲା ନ ହେଲା ନ ଦୁଇ ତିନି ଘଣ୍ଟା ଇଆଡ଼େ ରହି ଯେଉଛୁ ଆମେ ଆମର୍ ଗ୍ୟାସ୍ ସରିକିନା କିଛୁ ଉପାୟ ନାଇଁ ନ ପୁରା ଅନ୍ଧାର ଅଛି ହେଇଛି ଖାଏମୁଁ କାଣା ଆମେ ଜଲ୍ଦି ନାଇଁ ପଠାବେ ଜଲ୍ଦି କମ୍ ଅର୍ଡ଼ର୍ ଦେଇଥିନୁ ଜଲ୍ଦି ପଠାବେ ସାଢ଼େ ନଅ ବଜେ ତକ ସେଇ ହିସାବେ ଦେଖନ୍ ଟିକେ ଜଲ୍ଦି ଚେଷ୍ଟା କର୍ବେ ଟିକେ ପଠାବେ ସେ କଥା ଆମେ ନେଇ ଆନୁ ଜଲ୍ଦି ଟିକେ ପହଞ୍ଚାବେ